ଇଣ୍ଟର୍ନେଟ୍ ଟେକ୍ନୋଲୋଜି ଦ୍ୱାରା ଆମର ମୋବାଇଲ୍ ଲ୍ୟାପ୍ଟପ୍ ଏମିତି ଟିଭିରେ ଭାଷା ପରିବର୍ତ୍ତନ ହେଉଛି ଆମର ଓଡ଼ିଆ ଭାଷାରେ ଏଇ କି ବହୁତ୍ ସହଜ ଏହାକୁ ସମସ୍ତେ କହିପାରନ୍ତି

ଟିଭି ଦ୍ୱାରା ହେଲା ଏ ଇଣ୍ଟର୍ନେଟ୍ ଦ୍ୱାରା ଏହାକୁ ଚାରିଆଡ଼େ ଆମେ ଓଡ଼ିଆ ଭାଷାକୁ ପ୍ରଚାର୍ କରିପାରୁଛେ ହେଲେ ଏହାକୁ ଆମ ଓଡ଼ିଆ ଭାଷାକୁ କହିବାର ସହଜ ଉପାୟ ତାମିଲ୍ ତେଲ୍ଗୁ ଭାଷା କହିବାର ବହୁତ କଷ୍ଟ ହୋଇଥାଏ ତାଙ୍କର ଜିଭ ଲେଉଟି ନଥାଏ ଆଉ କିନ୍ତୁ ଆମ ଓଡ଼ିଆ ଭାଷାକୁ ବହୁତ ସହଜ ଆଉ ମୋବାଇଲ୍ ଇଣ୍ଟର୍ନେଟ୍ ଇଣ୍ଟର୍ନେଟ୍ ଦ୍ୱାରା ସବୁବେଳେ ଇଂଗ୍ଲିଶ୍ ବ୍ୟବହୃତ ହୁଏ ଏ ଆମ ଓଡ଼ିଆ ରେ ଭାଷା ପରିବର୍ତ୍ତନ କହିଲେ ଆମର ଏମିତି ବହୁତ ସହଜ ହୋଇଥାଏ ଏହି ଇଣ୍ଟର୍ନେଟ୍ ମାଧ୍ୟମରେ ଏହାକୁ ଆମେ ସହଜରେ ବୁଝିପାରୁ ଭାଷା ଏହି ଭାଷା ଆମକୁ ବହୁତ ସବୁ ଦେଶର ଲୋକ ବହୁତ ପସନ୍ଦ କରିଥାନ୍ତି କହିବାର ସହଯ ହୋଇଥାଏ ଏମିତି ଇଣ୍ଟର୍ନେଟ୍ ଯୋଗୁଁ ସବୁ ସହଜ ହେଲା ଆମର ତ ସମସ୍ତେ ଦେଖିପାରୁଛନ୍ତି ଓଡ଼ିଆ ଭାଷା ଗୋଟେ ଯାଗାରେ ଆମେ ରହି ବି ଇଣ୍ଟର୍ନେଟ୍ ଏଇ ଯୋଗୁଁ ଆମର ଗୋଟେ ଯାଗାରେ ଭିଡ଼ିଓ ହେଲେ ଅନ୍ୟ ଯାଗା'କୁ ମଧ୍ୟ ଲୋକମାନେ ଦେଖିପାରୁଛନ୍ତି ଏହା ଏଠି କ'ଣ ହେଉଛି କ'ଣ ନାହିଁ ଏଠିକାର ଲୋକ ସବୁ ଦେଖିପାରୁଛନ୍ତି ଇଣ୍ଟର୍ନେଟ୍ ସେବା ଯୋଗୁଁ ଏଠି ଯାହା ଭିଡ଼ିଓ କଲ୍ରେ ମଧ୍ୟ ସେଠି ଦେଖିପାରୁଛନ୍ତି ଏହା ଇଣ୍ଟର୍ନେଟ୍ର ସୁବିଧା ଓଡ଼ିଆ ଭାଷା ଚାରିଆଡ଼େ ପ୍ରଚାର୍ ହେଇପାରୁଛି କି ଏହାର ଇଣ୍ଟର୍ନେଟ୍ ସୁବିଧା ଯୋଗୁଁ